ଆଜିକାଲି ଯେଉଁ ବିଭିନ୍ନ ସ୍କୁଲ୍ ବା ଶିକ୍ଷାଳୟ ବା ଯେକୌଣସି ଯେଉଁ କାନ୍ଥରେ ବା ଦିବାଲରେ ସବୁ ଜାଣିବା ଶିଖିବା ପାଇଁ ବହୁତ କିଛି ଚିତ୍ରାଙ୍କନ ଆଙ୍କିଛନ୍ତି ଏବଂ ସେସବୁ ଦେଖିଲା ପରେ ନିଜକୁ ବି ବହୁତ ଇଚ୍ଛା ଆଗ୍ରହ ହୁଏ ସେସବୁ କରିବା ପାଇଁ ସେଥିରୁ ବହୁତ କିଛି ଜାଣିବା ଶିଖିବା ବି ଜିନିଷ ଥାଏ ସେଥିପାଇଁ ସବୁ ଆଙ୍କିଥାନ୍ତି କିନ୍ତୁ ମୋ ଦ୍ୱାରା ଏସବୁ କିଛି ହୁଏ ନାହିଁ